ହଁ ଆପଣ ସିଏ ଯେଉଁ କ୍ଷୀର ଦେଉଛନ୍ତି ସିଏ କହୁଛନ୍ତି ତ ହଁ ଆପଣ କ'ଣ କ୍ଷୀର ଟିକେ ଭଲ କ୍ଷୀର ଦେଉନାହାନ୍ତି ଆପଣଙ୍କ କ୍ଷୀର କାଲି ଝିଅକୁ ଦେଲା ପରେ ସିଏ ଖାଇକି ତାର ପୁରା ଝାଡ଼ା ହେଉଛି ଆପଣଙ୍କ କ୍ଷୀର ତ ପୁରା ମୁଁ କହୁନି ବୋଲି କିଛି ତିନି ଚାରି ଦିନ ହେଲାଣି ଆପଣ କ୍ଷୀରରେ ପୁରା ପାଣି ମିଶାଇକି ଦେଉଛନ୍ତି ସେଇ କ୍ଷୀର ଝିଅ ପୁରା ଠିକ୍ ଥିଲା ସିଏ ଯେତେବେଳେ ସେ କ୍ଷୀର ମୁଁ କାଲି ଝିଅକୁ ଦେଇଛି ତା'ପରେ ହିଁ ତାଠୁ ତା ଦେହ ଖରାପ ହୋଇଯାଇଛି ତାକୁ ପୁରା ଝାଡ଼ା ହଉଛି ନାହିଁ ମୁଁ ଆଉ କାହାକୁ କାହିଁ ପଚାରିବି ମୋ ଝିଅର ଯେତେବେଳେ ହେଲା ମୁଁ ସେଥିପାଇଁ ଆପଣଙ୍କୁ ପଚାରୁଛି ଆପଣ ଯଦି ଟିକେ ଭଲ କ୍ଷୀର ଦେବେ ତା'ହେଲେ ମୋ ଝିଅ ପିଇବ ତାକୁ କିଛି ସେଥିରୁ କିଛି ପ୍ରୋଟିନ୍ ମିଳିବ ତା'ହେଲେ ଆମେ କାହିଁ ସେଇ କ୍ଷୀର ତାକୁ ଆମେ ଦେବୁ ଆଉ ନାହିଁ ପରା କହୁଛି ତା ଦେହ ପୁରା ଆଗରୁ ଠିକ୍ ଥିଲା ସେ କାଲି ଯେତେବେଳେ ସେଇ କ୍ଷୀର ପିଇଲା ପରେ ହିଁ ତା କ୍ଷୀର ତା'ପରେ ହିଁ ତାର ଝାଡ଼ା ହେଉଛି ତା ଦେହ ପୁରା ଖରାପ ହେଇଯାଇଛି ସିଏ ପୁରା ଦୁର୍ବଳ ହେଇଯାଇଛି ଆପଣ ପାଉଡ଼ର ମିଶାଉଛନ୍ତି କି କ୍ଷୀରରେ ହଁ ଆପଣ

ଆପଣ ଆଗରୁ ତ ବହୁତ୍ ଭଲ କ୍ଷୀର ଦେଉଥିଲେ ଏବେ ମୁଁ କହୁଛି ନା ତିନି ଚାରି ଦିନ ହେବ ଆପଣଙ୍କ କ୍ଷୀରଟା ଜମା ଭଲ ଆସୁନି କ୍ଷୀରରେ ମାନେ ମୁଁ ଆଗରୁ ବସେଇଲେ କ୍ଷୀରରେ ପୁରା ସର ପଡ଼ୁଥିଲା ଏବେ କ୍ଷୀରରେ ସର ହିଁ ଟିକେ ନାହିଁ ଆଉ ଆଉ ମୁଁ କାହାକୁ କିଛି ପଚାରିବାର ନାହିଁ ମୋ ଝିଅର ହିଁ ଦେହଟା ଖରାପ ହେଇଯାଇଛି ସେଇଥିପାଇଁ ପଚାରୁଛି ଆଉ କାହାର କ'ଣ ହେଇଥିବ ମୁଁ କେମିତି ଜାଣିବି ଆଉ ପଛେ ମୁଁ ଅଧିକା ପଇସା ଦେବି ଆପଣ ଟିକେ ଭଲ କ୍ଷୀର ଆଉ ଟିକେ ଦେବେ ହଁ ମୁଁ ଆଜ୍ଞା ମୁଁ ସେଇ କଥା କହୁଛି କାଲିଠୁ ଟିକେ ଭଲ କ୍ଷୀର ଦେବେ ଆଜ୍ଞା